ଆମ ଗ୍ରାମାଞ୍ଚଳରେ ଅନେକ ପ୍ରକାର ଖେଳକୁଦ ହୋଇଥାଏ ଯେପରିକି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ହଉ କି ଅନେକ ପ୍ରକାର ଖେଳକୁଦ ହୋଇଥାଏ ହଁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ହେଲା ସମୟରେ ଅନେକ ବାହାରୁ ଅନେକ ଅଞ୍ଚଳରୁ ଆମ ଅଞ୍ଚଳ ଆମ ଅଞ୍ଚଳକୁ ଗ୍ରାମାଞ୍ଚଳକୁ ଆସିଥାନ୍ତି ଖେଳିବା ପାଇଁ ଯାହାଦ୍ୱାରା ଆମର ଖେଳିବା କ୍ରିକେଟ୍ ଖେଳିବାଦ୍ୱାରା ତାଙ୍କ ସହିତ ସମ୍ପର୍କ ବଢ଼ିଥାଏ ଏବଂ ସାମାଜିକ ସମ୍ପର୍କଟା ବଢ଼ିଥାଏ ଯାହାଦ୍ୱାରା ମଧ୍ୟ ଅନେକଗୁଡ଼ିଏ ଗ୍ରାମାଞ୍ଚଳରୁ ପିଲା ଆସିବା ଦ୍ୱାରା ତାଙ୍କ ସହିତ ସମ୍ପର୍କ ବଢ଼ିବା ସହ ସାଙ୍ଗମାନେ ଆ ଏବଂ ଆମେମାନେ ମଧ୍ୟ ଦେଖିବାକୁ ଯାଇଥାଉ ଖେଳ ଦେଖିବାକୁ ଯାଇଥାଉ ଏବଂ ସେ ଦେଖିବାକୁ ଗଲେ ଆମ ସାଙ୍ଗମାନେ ମଧ୍ୟ ଆସଥାନ୍ତି ଦୂର ଦୂର ବାଟରୁ ଆମ ସାଙ୍ଗମାନେ ମଧ୍ୟ ଆସିଥାନ୍ତି ତ ତାଙ୍କ ସହ ଭେଟ ହେଲା ପରେ ଆମର ପୁରୁଣା ସମ୍ପର୍କ ମଧ୍ୟ ଦୃଢ଼ ହୋଇଥାଏ ଏବଂ ସାମାଜିକ ସମ୍ପର୍କ ବଢ଼ିଥାଏ